ମୁଇଁ ଗୁଟେ ଇୟର୍କଡ଼୍ଟେ ଅର୍ଡ଼ର୍ କରିଥିଲି ସେଟା ଭୁଲ୍ରେ ପଲେଇ ଆଇଛେ ମୁଇଁ ଇଅର୍କଡ଼୍ଟେ ଅର୍ଡ଼ର୍ କରିଥିଲି ସେଟା ଗୁଟେ ଘଣ୍ଟାରେ ପଲେଇ ଆଇଛେ ଭୁଲ୍ରେ ପଲେଇ ଭୁଲ୍ ଗୁଟେ ପଲେଇଆଇଛେ ଯେନ୍ଟାକି ମୁଇଁ ଅର୍ଡ଼ର୍ କରିଥିଲି ସେଟା ରିକଭରି ହୁଏ ଆଉ ଜଲ୍ଦି ଜଲ୍ଦି ରିକୋଭରି ହେଇକିରି ଠିକ୍ ହେଇକିରି କିଛି କିଛି ହଉ ସେଟା ରିକଭରି ହେଇକିରି କିଛି ହଉ ଜଲ୍ଦି ଆସିକି ରିକୋଭରି କରିକି କିଛି ଇଅର୍ ଇଅର୍ ଇୟର୍କଡ଼୍ ମଗେଇଥିଲେ ସେଟା ୱାଚ୍ ଘଣ୍ଟା ପଳେଇ ଆଇଛେ ସେଟା ରିକଭରି କିନତେକିରି ଜଲ୍ଦି ଜଲ୍ଦି ହଉ